ସରକାର ତ ଆମକୁ ବିଭିନ୍ନ ପ୍ରକାର ଯୋଜନା ଦେଇଛନ୍ତି ସେ ଯୋଜନା ସାହାଯ୍ୟରେ ଆମେ ବହୁତ ଉପକୃତ ହେଇଛୁ ଏମିତିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ନପୂର୍ଣ୍ଣା ଯୋଜନାରେ ଆମକୁ ଚାଉଳ ମିଳୁଛି ମୁଣ୍ଡ ପିଛା ପାଞ୍ଚ କିଲୋ ଆଉ ଏଇ ସ୍ୱଚ୍ଛ ଭାରତ ଅଭିଯାନରେ ଆମକୁ ପାଇଖାନା ଘରେ ଘରେ ପାଇଖାନା ଦେଇଛି ଫଳରେ ଆମକୁ ଆଉ ବାହାରକୁ ବାହାରିବା ପାଇଁ ପଡ଼ୁନି ଆଉ ବସୁଧା ବସୁଧା ପାଇପ୍ ପାଣିରେ ଘରକୁ ଘର ସଂଯୋଗ ହେଇଛି ପାଣି ପାଇପ୍ ତେଣୁ ଆଉ ଏଥର ଆମକୁ କିଛି ଅସୁବିଧା ପାଣିର ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁନି ଆଉ ଏଇ ଯେଉଁ ଆମର ଏଇ କୃଷିମାନଙ୍କ ପାଇଁ କାଳିଆ ଯୋଜନା ଚାଲିଛି କାଳିଆ ଯୋଜନାରେ କୃଷିମାନଙ୍କୁ ଦୁଇ ହଜାର ଲେଖା ଟଙ୍କା ଦଉଛନ୍ତି ସରକାର ପି ଏମ ଯୋଜନାରେ ଟଙ୍କା ଦଉଛନ୍ତି ସେଇ ଟଙ୍କା ଆଗରେ କୃଷକ କୃଷି କୃଷକମାନେ କୃଷି କାର୍ଯ୍ୟ କରି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି ଆଉ ଆମର ଭତ୍ତା ଦଉଛନ୍ତି ବିଧବା ଭତ୍ତା ଦଉଛନ୍ତି ବାଧ୍ୟକ୍ୟ ଭତ୍ତା ଦଉଛନ୍ତି ହଣ୍ଡିକ୍ୟାପଡ଼୍ ଭତ୍ତା ଦଉଛନ୍ତି ସରକାର ବହୁତ କିଛି ସୁବିଧା ସୁଯୋଗ ଦଉଛନ୍ତି ଏ ଯେଉଁ ଗରିବ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି ସେମାନଙ୍କ ପାଇଁ ବି ଶିକ୍ଷାର ସବୁ ସୁବିଧା କରଉଛନ୍ତି ଆଉ ସରକାର ବହୁତ କିଛି ଆମକୁ ଯୋଜନା ଦଉଛନ୍ତି ସେ ଯୋଜନାରେ ଆମେ ବହୁତ ଉପକୃତ ହଉଛୁ ଆମେ ବି ଉପକୃତ ହଉଛୁ ଆମ ସମସ୍ତେ ଉପକୃତ ହଉଛନ୍ତି